ଆପଣଙ୍କଠାରୁ କିଣିଥିବା ଜିନିଷଟି ମୋର ବହୁତ ଭଲ ପଡ଼ିଲା ଏହାର କଷ୍ଟ୍ ପଇସା ଯେମିତି ସରଳ ଆଉ ସହଜ ଥିଲା ପଇସାର ମୂଲ୍ୟଟା ଠିକ୍ ଥିଲା ଜିନିଷଟି ମଧ୍ୟ ଭଲ ପଡ଼ିଲା ଯାହାର କଟନ୍ ଜିନିଷର ଯେଉଁ ବ୍ୟବହାର କଲୁ ତା'ମଧ୍ୟ ବହୁତ ଦିନ ଲାଷ୍ଟିଙ୍ଗ କରିଥିଲା ଯାହାଫଳରେ ଆମ ପଡ଼ିଶାଘର ବା ଦୁଇଜଣ ବନ୍ଧୁ ମୋର ଦେଖି ସେଇ ଜିନିଷଟି କିଣିବା ପାଇଁକି ଇଚ୍ଛା କରିଥିଲେ ଓ ଆପଣଙ୍କଠାରୁ ମଧ୍ୟ ଆମେ ଅର୍ଡ଼ର କରିକି ଆଉ ଦୁଇଟି ଜିନିଷ କିଣିଥିଲୁ ଯାହାଫଳରେ ତାହା ସେଇ ଜିନିଷ ଗୁଡ଼ିକର ମଧ୍ୟ ଆମକୁ ସୁବିଧାଜନକ ଭାବରେ ଉପଲବ୍ଧି ହୋଇପାରିଥିଲା ଓ ସେଇ ଜିନିଷ ଗୁଡ଼ିକର ବ୍ୟବହାର ମଧ୍ୟ ଆମ ପାଇଁକା ବହୁତ ଭଲ ଥିଲା ସେ ଜିନିଷ ଗୁଡ଼ିକ ବହୁତ ଦିନ ଲାଷ୍ଟିଙ୍ଗ କରିଥିଲା ଆମେ ଜିନିଷ ଗୁଡ଼ିକ ପାଇ ବହୁତ ଖୁସି ହେଲୁ ଜିନିଷର ରେଟ୍ ଭଲ ଥିଲା ଜିନିଷ ଦେଖିବାକୁ ଭଲ ଥିଲା ସୁନ୍ଦର ଥିଲା ତେଣୁ ଆମେ ସମସ୍ତେ ଖୁସି ଥିଲୁ